ପେଟ୍ରୋଲ୍ ଦର ବଢ଼ିବାରେ ଗାଡ଼ି ଚଲାଇବା ଲାଗି ବହୁତ ଅସୁବିଧା ହେଇଯାଉଛି ପେଟ୍ରୋଲ୍ ପକାଇବ ବଲେ ଆରେ ପେଟ୍ରୋଲ୍ ରେଟ୍ ବୃଦ୍ଧି ପାଇଲେ ଲୋକମାନେ କେମିତି ଗାଡ଼ି ଚଲାଇବେ ଯାର ଇନକମ୍ କମ୍ ଅଛି ସିଏ ବି ଗୋଟେ ଭାବୁଛନ୍ତି ଯେ ଗୋଟେ ଗାଡ଼ି କିଣିକି ଚଲାଇବ ବୋଲିକିରି ପେଟ୍ରୋଲ୍ରେ ଯେତେ ବଢ଼ିଥିଲେ କେମିତି ପେଟ୍ରୋଲ୍ ପକାଇକି ଗାଡ଼ି ଚଲାଇବ ବା ସଂସାର ମେଣ୍ଟେନ୍ କରିବ ତାଙ୍କ ପିଲା ଛୁଆ ଥିବ ନା ପେଟ୍ରୋଲ୍ ପକାଇବ ଆଗରେ ବହୁତ ଭଲ ଥିଲା ପେଟ୍ରୋଲ୍ ରେଟ୍ କମ୍ ଥିଲା ଏବେ ଆହୁରି ଗାଡ଼ିର ସେନ୍ସର୍ ଟାଇପ୍ର କରିଦେଇଛି ପେଟ୍ରୋଲ୍ ଗାଡ଼ିରେ ଅଢ଼େଇ ଲିଟର ଉପରେ ତେଲ ଥିବା ଦରକାର ନହେଲେ ସେ ଗାଡ଼ି ଚାଲିବ ନାହିଁ କି ଇଞ୍ଜନ୍ ସିଜ୍ ହେଇଯିବ ପେଟ୍ରୋଲ୍ ରେଟ୍ ବଢ଼ିବାରେ ବହୁତ ଅସୁବିଧା ହେଉଛି ଏ ଯେଉଁ ଚଲାଇବାରେ ପରିବେଶ କ୍ଷତି ହେଉଛି ବାୟୁ ପ୍ରଦୂଷିତ ହେଇଯାଉଛି ଲୋକମାନେ ଧୂଆଁ ହେଇକିରି ପବନରେ ମିଶିକିରି ସେଇଟା ଲୋକମାନଙ୍କ ନିଶ୍ୱାସରେ ପସିକିରି ସେଇଟା ବହୁତ କ୍ଷତିକାରକ ପଡ଼ୁଛିି